ହଁ ଆମର ଗୋରୁ ଅଛି ଗୋରୁମାନଙ୍କର ଯତ୍ନ ନେବାପାଇଁ ଆମେ ବିଭିନ୍ନ ପ୍ରକାର ପାଣିପାଗ ବା ଋତୁରେ ସେମାନଙ୍କର ଯତ୍ନ ଭିନ୍ନ ଭିନ୍ନ ଭାବରେ ନେଇଥାଉ ପ୍ରଥମତଃ ସବୁ ଋତୁରେ ଆମେ ସକାଳେ ଉଠି ସେମାନଙ୍କର ଗୁହାଳକୁ ସମ୍ପୂର୍ଣ୍ଣଭାବେ ସଫା କରିଥାଉ ଏବଂ ସେମାନଙ୍କୁ ପେଜ କୁଣ୍ଡା ଇତ୍ୟାଦି ଦେଇ ସେମାନଙ୍କ ପେଟ ଭରିଥାଉ ଏବଂ ଖରାଦିନେ ଆମେ ସେମାନଙ୍କୁ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଗାଧୋଇଥାଉ ଏବଂ ଶୀତ ବା ବର୍ଷାଦିନେ ସେମାନଙ୍କୁ ମଶା ଦାଉରୁ ରକ୍ଷା କରିବା ପାଇଁ ସେମାନଙ୍କ ଗୁହାଳର ଚାରିପାଖରେ ଧୂଆଁ କରିଥାଉ ଏବଂ ସେମାନେ ରୋଗରେ ଆକ୍ରାନ୍ତ ହେଲେ ଆମେ ପଶୁ ଚିକିତ୍ସକଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ଜୈବିକ ବା ରାସାୟନିକ ପଦ୍ଧତିର ଔଷଧ ଆମେ ଦେଇଥାଉ ଯାହାଦ୍ଵାରାକି ଆମର ଗୋରୁମାନେ ସୁସ୍ଥ ଓ ସବଳ ରହିଥାନ୍ତି ଏବଂ ଆମକୁ ଚାଷ କାର୍ଯ୍ୟରେ ଅନେକ ପ୍ରକାର ସାହାଯ୍ୟ କରିଥାନ୍ତି